ଦେଖନ୍ତୁ କଳାକାରର ଜୀବନ ହେଉଛି ସଂଘର୍ଷମୟ ଏହା ମୋର ନିଜସ୍ୱ ଅନୁଭବର କଥା ମୁଁ ଏଇଟା ନିଜେ ଅଙ୍ଗ ନିଭଉଛି ମୁଁ ଗୋଟେ ଥର ଯାଇଥିଲି ଜିଲ୍ଲା ସ୍ତରୀୟ କମ୍ପିଟିସନ୍ ପାଇଁକା ଯେଉଁଠିକି ମୁଁ ନିଜେ ଚିତ୍ର ଅଙ୍କନ କରି କମ୍ପିଟିସନରେ ଭାଗ ନେବାକୁ ଯାଇଥିଲି ମୁଁ ମୋର ଯାହା ବିି ସବୁ ସାମଗ୍ରୀ ଥିଲା ତୂଳୀ ପେନସିଲ୍ ଯାହା ବି ଥିଲା ସେସବୁକୁ କିଛି ସମୟ ପାଇଁ ରଖିକି କିଛି କିଛି ଟିକେ କାମରେ ଥିଲି ମୁଁ ଫେରିଲାରୁ ମୋର ଯାହା ବିି ସବୁ ସାମଗ୍ରୀ ଥିଲା ସେ ସବୁ ଚୋରି ହେଇଯାଇଥିଲା ଦଶ ମିନିଟ୍ ଭିତରେ କଣ କରିହବ ଯେ ମୋ ମୁଣ୍ଡ ରେ କିଛି ପଶିଲାନି ମୁଁ କିଛି ଜାଣିିବି ପାରିଲିନି ଯେ ମୁଁ ଦଶ ମିନିଟ୍ ଭିତରେ କେମିତି ମୋର ସବୁ କିଛି ସାମଗ୍ରୀ ଚୋରି ହେଲା ପରେ ବି କେମିତି କଣ କରିକି ଭାଗ ନେବି ସେଥିରେ କେମିତି ଚିତ୍ର ଅଙ୍କନ କରିବି ଯାହାବି ହେଉ ପାଖରେ ଥିବା ସେଇଠିକାର ପାଖର ଗୋଟେ ପିଲାଙ୍କୁ ନେଇକରି ବଜାରକୁ ଯାଇକି ମୋର ଗୋଟେ ଯାହାବି ଦଶ ମିନିଟ୍ ଭିତରେ ସମ୍ଭବ ହୋଇପାରିଲା ପରିକା ମୁଁ ମୋର ସାମଗ୍ରୀ କିଣିଲି ସାମଗ୍ରୀ କିଣିକି କମ୍ପିଟିସନରେ ଭାଗ ନେଲି ଭାଗ ନେଇକରି ସେଥିରେ ସେକେଣ୍ଡ ସେକେଣ୍ଡ ସ୍ଥାନ ଅଧିକାର କଲି ସେ ସେକେଣ୍ଡ ସ୍ଥାନ ଅଧିକାର କଲା ପରେ ବି ମୋର ମନରେ ଅଫସୋସ୍ ରହିଲା ଯେ ମୋ ଜିନିଷ ଚୋରି ହୋଇଗଲା ଯାହାବ ସେସବୁ ତ ଗୋଟେ ମେମୋରି କିନ୍ତୁ ମୁଁ ଯେତେବେଳେ ଛୋଟ ପିଲା ଥିଲି ମୋ ଘରେ ଏଇ ଚିତ୍ର ଅଙ୍କନ ପାଇଁକା କୌଣସି ଜିନିଷ ସେ ନ ଦେଇପାରିଲେନି କିମ୍ବା ମୁଁ କେବେ କହିବି ପାରିଲିନି କାରଣ ମୁଁ ପାଠ ପଢ଼ୁଥିଲି ମୋର ଘରେ ପାଠ ପଢ଼ିବା ସାଙ୍ଗ ରେ ଚିତ୍ର ଅଙ୍କନ ପାଇଁକା ବି ସବୁ ଜିନିଷ ମାଗିପାରିବା ସମ୍ଭବ ନଥିଲା କିନ୍ତୁ ମୁଁ ଏବେ ଏ ବଡ଼ ହେଲେଣି ଚିତ୍ର ଅଙ୍କନ କରିବା ମୋର ଗୋଟେ ପେସା ହୋଗଲାଣି ଏଥିରୁ ମୁଁ କିଛି ପଇସା ନିଜେ ରୋଜଗାର କରିପାରୁଛି ତେଣୁ କରିକି ଏଇସବୁ ଜିନିଷ ଏବେ କିଛି ଅସୁବିଧା ନାହିଁ କିମ୍ବା ମୁଁ ଏବେ ସେସବୁ ଜିନିଷ କିଛି ଅସୁବିଧାର ସମ୍ମୁଖୀନ କରିପାରୁନି ଏବେ ସବୁ ଜିନିଷ ମୁଁ ନିଜେ କିଣୁଛି ନିଜେ ରୋଜଗାର କରିକି ନିଜ ଘରର ବି ଖର୍ଚ୍ଚ ଚଳାଉଛି ବହୁତ ଭଲ ପଇସା ଇନକମ୍ କରୁଛି ମୁଁ ଏଇ ଚିତ୍ର ଅଙ୍କନରୁ ତେଣୁ ମୁଁ ଏଥିରେ ବହୁତ ଖୁସି ଅଛି ମୁଁ ଚିତ୍ର ଅଙ୍କନକୁ ନେଇକରି ଗର୍ବ ବି ଅନୁଭବ କରୁଛି ଯେ ମୁଁ ଏସବୁ ଜିନିଷକୁ ନିଜେ କରୁଛି ମୁଁ ନିଜେ ପଇସା ଇନକମ୍ କରୁଛି ମୁଁ ବହୁତ ଖୁସି ଅଛି ଏ ସବୁ ଜିନିଷକୁ ନେଇକରି